ହ୍ୟାଲୋ ଭାଇ

ଭାଇ ସେ ପେଟ୍ରୋଲ୍ ରେଟ୍ କେତେ ଅଛି

ଆଗରୁ ଆମେ ବଢ଼ିଆ ସୁବିଧାରେ ଚଳୁଥିଲୁ ଚାଳିଶ ଟଙ୍କା ତେଲ ପକେଇକି ଆମର ମାଇଲେଜ୍ ଆସୁନଥିଲା ଆମେ ଯାଉଥୁଲୁ କିନ୍ତୁ ଏମିତିକା ପ୍ରୋବ୍ଲେମ୍ ହେଉଛି ଯେ କାହିଁକି ବଢ଼ୁଛି ଏ ପେଟ୍ରୋଲ୍ ବହୁତ ଅସୁବିଧାର ଆମେ ସମ୍ମୁଖୀନ ହେଉଛୁ ଆଗରୁ ଚାଳିଶ ଟଙ୍କାରେ ଯାଉଥିଲି ମୁଁ ଭୁବନେଶ୍ୱର ଯିବା ଆସିବା ହେଉଥିଲି ମାଇଲେଜ୍ ବି ଭଲ ଦେଖାଉଥିଲା ଗାଡ଼ିର କିନ୍ତୁ ଆପଣ କଣ ତେଲ ରେଟ୍ କଣ ପକଉଛନ୍ତି ଯେ ଯେହେକି ମାଇଲେଜ ବି କମ୍ ଆସୁଛି ଆମର ତେଲ ଖର୍ଚ୍ଚ ବି ଅଧିକା ପଡ଼ୁଛି

କେମିତି କେତେବଳେ ମେଡ଼ିକାଲ୍ ପ୍ରୋବ୍ଲେମ୍ ପାଇଁ କେତେବଳେ ଆମେ ଅଟୋ ରିକ୍ସା କରୁଛୁ କିନ୍ତୁ କାର୍ ବି କରୁଥୁଲୁ ଏଇ ପାଖ ବାଟକୁ ଭୁବନେଶ୍ୱରକୁ ଯିବା ଆସିବା ଆମର ଦୁଇଶହ ତିନିଶହରେ କାମ ହେଇଯାଉଥିଲା କିନ୍ତୁ ଏବେ ସେମାନେ ଆପଣଙ୍କ ପେଟ୍ରୋଲ୍ ଦର ଏମିତି ବଢ଼େଇ ଦେଉଛନ୍ତି ସେଇଥିପାଇଁ ସେ ପୁରା ଯେଉଁଠି ଦୁଇ ହଜାରେ ହଜାରେ ତିନି ହଜାରେ ଏମିତି ସବୁ ବଢ଼ଉଛନ୍ତି ଆମେ ଗରିବଲୋକ ଏମିତିକା ଏତେ ପଇସା କେଉଁଠୁ ଆଣିବୁ ଯାହାକି ଆମେ ଆମେ ଇଆଡ଼େ ମେଡ଼ିକାଲ୍ ଖର୍ଚ୍ଚ ଦେବୁ ନା ପେଟ୍ରୋଲ୍ ଖର୍ଚ୍ଚ ଦେବୁ ତାଙ୍କ ଗାଡ଼ି ଖର୍ଚ୍ଚ ଦେବୁ କି ହଇରାଣ ଆମେ ହେଉଛୁ କହିଲେ ଏକା ଆପଣ ତେଲ ରେଟ୍ କେବେ କମିବ କେବେ କମିବ ଚାଳିଶ ଟଙ୍କା କେଉଁଠି ଶହେ କୋଡ଼ିଏ ଟଙ୍କା କେଉଁଠି ସାର୍ ଆମେ କିମିତି ଦେଇପାରିବୁ ଗରିବ ଲୋକ ବି ଆଉ ଗାଡ଼ି ଚଲାଇବାକୁ ବି ଭୟ ଲାଗୁଛି ଏବେ ଏବେ ଗାଡ଼ି ଚଢ଼ିବାକୁ ବି ଭୟ ଲାଗୁଛି ଏବେ ଅ ହଉ ମୁଁ ଏତିକିରେ ରହୁଛି